ହ୍ୟାଲୋ କ'ଣ କ'ଣ ଅଛି ତମର ପାଖେରେ ସେ ମାଟିହାଣ୍ଡି ଯାକ ମୁଁ କି ମାଟିହାଣ୍ଡି ନେଇଥାନ୍ତି କେତେ ଲେଖା ଗୋଟେକୁ ମୁଁ ସେ ମୋର ତିନିଟା ଖଣ୍ଡେ ଦରକାର ଦୀପ ବି ନେଇଥାନ୍ତି ତା'ର ଦର କେତେ କିଛି ଡିସ୍କାଉଣ୍ଟ୍ ହେବ ନାହିଁକି ହ୍ୟାଲୋ ମାଟିହାଣ୍ଡି ଗୋଟେ ଆରତୀ ଆଉ ଦୀପ ହଁ ପର୍ବ ଅଛି ହଁ ହଁ ହଁ ହଁ ହଁ ହଁ ହଁ ମୋର ତିନିଟା ମାଟିହାଣ୍ଡି ଆରତୀ ଆଉ ଦୀପ ଦରକାର ତ ଏ ଦୁଇ ହଁ କାଲିକୁ ଦେଇଦିଅନ୍ତୁ ପହର ଦିନକୁ ଆମର ପର୍ବ ଅଛି ତ ହଉ ଡିସ୍କାଉଣ୍ଟ୍ କରିକି ଦିଅନ୍ତୁ ହଁ ହଁ ଠିକ୍ ଅଛି